ନମସ୍କାର ଆପଣ ବାଟା କମ୍ପାନୀରୁ କହୁଛନ୍ତି କି ହଁ ହଁ ଆପଣଙ୍କ ପ୍ରଡ଼କ୍ଟ୍ ଆପଣଙ୍କ କମ୍ପାନୀର ଯାହା ବିି ଜୋତା ଆଉ ଚପଲ ଆମେ ୟୁଜ୍ କରୁଛୁ ସେଇଟା ପିନ୍ଧିବା ପାଇଁ ବହୁତ କମ୍ଫର୍ଟେବୁଲ୍ ଲାଗୁଛି ଆଉ ତା'ର ରେଟ୍ ବି ବହୁତ ବଢ଼ିଆ ଅଛି ତ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ ସେଇଟା ସମସ୍ତେ ଫ୍ୟାମିଲିରେ ସମସ୍ତେ ତାକୁ ୟୁଜ୍ କରୁଛନ୍ତି ୟୁଜ୍ କରିପାରୁଛନ୍ତି ଆଉ ପିନ୍ଧିବାକୁ ବି ବହୁତ ବଢ଼ିଆ ଲାଗୁଛି ଆଉ ଲଙ୍ଗ୍ ଲାଷ୍ଟିଙ୍ଗ୍ ବି ଭଲ ଲାଗୁଛି ପିନ୍ଧିବାକୁ ତେଣୁ ଆଉ ସେଥିପାଇଁ ଆପଣଙ୍କ କମ୍ପାନୀକୁ ଧନ୍ୟବାଦ ଦେବାକୁ ଇଚ୍ଛା ହେଉଛି ତେଣୁ ଏହି ଭଳିଆ ସବୁ ପ୍ରଡ଼କ୍ଟ୍ ଏହି ଭଳିଆ ହେବା ଦରକାର ଯେଉଁଟାକି ପ୍ରାଇସ୍ଟାକୁ ସମସ୍ତେ ପ୍ରାଇସ୍ଟା ଏମିତି ହେବା ଦରକାର ଯେମିତିକି ସମସ୍ତେ କିଣିପାରୁଥିବେ ଆଉ ଲାଷ୍ଟିଂ ବି ଭଲ ହେବା ଦରକାର ତେଣୁ ଆପଣଙ୍କର କମ୍ପାନୀ ହିଁ ୱାନ୍ ଆଣ୍ଡ୍ ଓନ୍ଲି ଯେଉଁଟାକି ଫୁଟ୍ୱେର୍ଗୁଡ଼ିକ ବହୁତ ଭଲ ଲାଷ୍ଟିଂ କରୁଛିି ଆଉ ବହୁତ କମ୍ ପ୍ରାଇସ୍ରେ ଭଲ ଲାଗୁଛି ମଧ୍ୟ ପିନ୍ଧିବାକୁ ଫ୍ୟାମିଲିରେ ସମସ୍ତେ ମଧ୍ୟ ଏଇଟାକୁ ପିନ୍ଧିବାକୁ ଭଲ ପାଉଛନ୍ତି ଆଉ ଭଲ ସବୁ ଡିଜାଇନ୍ର ବି ଆସୁଛି ବହୁତ ଭଲ ଲାଗୁଛି ପିନ୍ଧିବା ପାଇଁ ସେଥିପାଇଁ ଆପଣଙ୍କୁ ଆପଣଙ୍କ ସମସ୍ତଙ୍କୁ ସମସ୍ତେ ଯେଉଁମାନେ ବି ଏଇଟା ଇଏ କରୁଛନ୍ତି ସମସ୍ତଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ